ଆମ ଦେଶ ଭାରତ ଭାରତରେ ଅଠେଇଶଟି ରାଜ୍ୟ ଓ ତିରିଶଟି ଜିଲ୍ଲା ରହିଛି ପ୍ରତ୍ୟକ ରାଜ୍ୟର ଭିନ୍ନ ଭିନ୍ନ ଭାଷା ରହିଛି ଯେପରି ତାମିଲନାଡ଼ୁର ତାମିଲ ଆନ୍ଧ୍ରପ୍ରଦେଶର ତେଲୁଗୁ କର୍ଣ୍ଣାଟକର କନ୍ନଡ଼ ପଶ୍ଚିମବଙ୍ଗର ବଙ୍ଗଳା କେରଳର ମାଲାୟଲମ୍ ଆରୁ ଓଡ଼ିଶାର ଓଡ଼ିଆ ଓ ଅନ୍ୟାନ୍ୟ ଭାଷା ଜେନ୍ଟାକି ଆମର ହିନ୍ଦୀ ଭାଷା ବ୍ୟବହୃତ ହେଉଛି ଓଡ଼ିଆ ଭାଷା ଉଣେଇଶ ଶହ ଛତିଶ ମସିହା ଏପ୍ରିଲ୍ ଏକ ତାରିଖ ସରକାରୀ ଭାଷାର ମାନ୍ୟତା ପାଏ ତ କଥା ହଉଚେ ଯେ ଆଗକାଳରୁ ଯେନ୍ ଆମର୍ ଓଡ଼ିଆ ଭାଷା ଚଲୁଥିଲା ସେଟାକେ ଇମାନେ କାଣା କରିଚନ୍ ସେଥିରେ କିଛି ହିନ୍ଦୀ ମିଶେଇ ଦଉଚନ୍ ଆଉ ଇଂଲିଶ୍ ମିଶେଇ ଦଉଚନ୍ ଯେନ୍ଟାକି ଆମର୍ ପ୍ରକୃତରେ ଆମର୍ ସଂସ୍କୃତ୍ ଭାଷାଟା ଆମେ ଜାନ୍ବାର୍ କଥା ଆମର୍ ଛୁଆ ଜାନ୍ବାର୍ କଥା ଆମେ ସମସ୍ତେ ଜାନ୍ବାର୍ କଥା ଆମେ ଗୁଟେ ଜିନିଷ୍କେ ଆମ ଯଦି ସଂସ୍କୃତ୍ ଭାଷାରେ କହେମା କି ଶୁଦ୍ଧ ଓଡ଼ିଆରେ କହେମା ଛୁଆ ବୁଝିପାର୍ବା ସେନ କାଣା ହଉଚେ ଆମେ ମା' ନିଡାକିକରି ମଦର୍ ଡ଼ାକୁଚୁଁ ବାପା ନିଡାକିକରି ଫାଦର୍ ଡାକୁଚୁ ଏନ୍ତା କିଛି ଯେନ୍ ହେଇଯାଇଛେ ଇଥିରେ ଭାଷାର୍ ପ୍ରତି ଗୁଟେ ଅଲ୍ଗା ପ୍ରକାର୍ ଭାଷା ହେଇଯାଉଛେ ତେଣୁକରି ଓଡ଼ିଆ ଭାଷାକେ ଓଡ଼ିଆ ଭାଷା ହିସାବେ ରଖାଯାଉ ଓଡ଼ିଆ ଭାଷାେ ତାର୍ ପରମ୍ପରାକେ ରଖାଯାଉ ତାର୍ ପରେ କାଣା ହେବା ଓଡ଼ିଆ ଭାଷାର୍ ମାନ୍ୟତା ବି ରହେବା ଏବଂ ସ୍କୁଲ୍ କ୍ଷେତ୍ରରେ ହଉ କି ଯେ ଶିକ୍ଷା କ୍ଷେତ୍ରରେ ହେଉ ଆମର ଓଡ଼ିଆ ଭାଷାକେ ଓଡ଼ିଆ ଭାଷା ହିସାବେ ଲେଖ୍ମା ଓଡ଼ିଆ ଭାଷା ହିସାବେ ଲେଖ୍ଲେ ସମସ୍ତେ ସେଟା ବୁଝିପାର୍ବେ ସେନ କାଣା ହଉଚେ କୋଶ୍ଚେନ୍ ପେପର୍ ଆଉଚେ ଛୁଆ ଲେଖୁଚେ ସେଥିରେ ଇଂଲିଶ୍ ଲେଖା ହେଇଛେ ସେଥିରେ ହିନ୍ଦୀ ରହୁଚେ ଗୁଟେ ଛୁଆ ଓଡ଼ିଆ ଛୁଆ ଯଦି ଇଂଲିଶ୍ରେ ଲେଖା ହେଲା ସେ ତାର୍ କେନ୍ ପ୍ରକାର୍ ଉତ୍ତର୍ ଦେବା ତେଣୁ କରି ମୋର୍ ଅନୁରୋଧ୍ ଯେ ଓଡ଼ିଆ ଭାଷାକେ ଓଡ଼ିଆ ଭାଷାରେ କରାଯାଉ ଓଡ଼ିଆ ଭାଷାରେ କର୍ବା ବେଲେ କାଣା ହେବା ସମସ୍ତେ ବୁଝିପାର୍ବେ ଯେନ୍ଟାକି ଆମେ ଗୁଟେ ଜିନଷ୍କେ ଧର ଇଂଲିଶ୍ରେ ଆମେ ଅଲ୍ଗା ପ୍ରକାର୍ ଭାଷା ଦେଖାଲା ଗୁଟେ ଓଡ଼ିଆ ଯଦି ଲୋକ୍ ଯଦି ମରୁଖ୍ଟା ହେବା ବେଲେ ବୁଝିପାର୍ବା କେଁ ତେଣୁକରି ଓଡ଼ିଆ ହିସାବେ ତାହାକେ ଯଦି ଆମେ କହେମା ବେଲେ ସେ ବୁଝିପାର୍ବା ଧର ଗୁଟେ ଗଛ୍ଟେ ଅଛେ ସେଟାକେ ଟ୍ରି ଜଣେ ବଏଲା ସେ ଛୁଆ ଲୋକ୍ଟେ କି ଆଉ ଗୁଟେ ମୁରୁଖ୍ ଲୋକ୍ଟେ ବୁଝ୍ବା ତେଣୁକରି ତାକେ ଆମ ଗଛ ଏ ବାବୁ ଗୁଟେ ଗଛଟେ ଯଦି ବଲ୍ମା ତାର୍ ପଛେ ସେ ବୁଝି ପାର୍ବା ତେଣୁ କରିି ସମସ୍ତଙ୍କୁ ମୋର୍ ଅନୁରୋଧ୍ କରୁଛେ ମୁଇଁ ଯେ ଇ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର୍ ଠିକ୍ ଭାବ ରହୁ ଏବଂ ଓଡ଼ିଆ ଭାଷାକେ ଭଲ୍ ସ୍ୱୀକୃତି ପ୍ରଦାନ୍ କରାଯାଉ ଯେନ୍ଟାକି ଆଗାମୀ ଦିନରେ ଆଗାମୀ ପିଢ଼ି ଲାଗି ସେଟା କାର୍ଯ୍ୟକାରୀ ହେବା ଏବଂ ଭଲ୍ ରାସ୍ତାରେ ଯିବା